ହାଲୋ କ୍ୟାବ ଡ୍ରାଇଭର କହୁଛନ୍ତି କି ହଁ ମୋତେ ଯେଉଁ ସକାଳେ ଆଣିକି ଛାଡ଼ିଥିଲେ ଏଇ ତାଳବଣି ହାଇସ୍କୁଲ ଠାରେ ହଁ ମୋ କାମ ସରିଗଲାଣି ମୁଁ ଏଇଠି ଅପେକ୍ଷା କଲିଣି କେତେବେଳୁ ଯିବା ପାଇଁ କେଉଁଠି ଅଛନ୍ତି ଆପଣ ଟିକେ ଜଲ୍ଦି ଆସନ୍ତୁ ହେରି ମୋ କାମ କେତେବେଳୁ ସରିଲାଣି ମୁଁ ବହୁତ ଟାଇମ ହେଲା ଅପେକ୍ଷା କଲିଣି ଜଲ୍ଦି ଟିକିଏ ଏଇ ତାଳବଣି ହାଇସ୍କୁଲ ଠାରେ ଯେଉଁଠି ଛାଡ଼ିଥିଲ ସେଇଠିକି ଆସିବ ହେରି ହେଉ ରହୁଛି